ଆମର ଭାରତ ହେଉଛି ଗୋଟେ ଧର୍ମନିରପେକ୍ଷ ରାଷ୍ଟ୍ର ଯାହାକି ଆମ ଭାରତରେ ସମସ୍ତ ଧର୍ମକୁ ବେଶୀ ମାନନ୍ତି ଆମ ଭାରତରେ ଯୁବତୀ ଯୁବତୀ ଯୁବକ ଯୁବତୀମାନେ ଶିକ୍ଷା ବେକାରୀ ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛନ୍ତି ତେଣୁକରି ଆମ ଭାରତର ଯିଏକି ଆମର ଭାରତର ପ୍ରଧାନମନ୍ତ୍ରୀ ଯିଏକି କିଛି କିଛି ଚାକିରିୀ ସମସ୍ତଙ୍କ ପାଇଁ ଦେବାକୁ ଲାଗିଛନ୍ତି ସେଥିମଧ୍ୟରେ ସେଣ୍ଟ୍ରାଲ୍ରେ ହେଲା ଯେମିତି ଆଇ ଆର୍ ବି ବି ଏସ୍ ଏଫ୍ ଫାୟର୍ ପୋଲିସ୍ ଏମିତି ଯେମିତି ଓଡ଼ିଶାରେ ଜେ ଇ ଆର୍ ଆଇ ଓଡ଼ିଶା ପୋଲିସ୍ ହୋମ୍ ଗାର୍ଡ଼ ଏଭଳିଆ ସବୁ ଚାକିରି କିଛି କିଛିଟା ଦେଉଛନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ କିଛି ଅଳ୍ପ ଅଳ୍ପ ବି ଚାକିରି ମିଳୁଛି ତାହା ମଧ୍ୟରେ ଏ ଆମ ୟୁଟ୍ୟୁବ୍କୁ ବି ୟୁଟ୍ୟୁବର୍ମାନଙ୍କୁ ବି ବହୁତ ମାତ୍ରାରେ ଧ୍ୟାନ ଦେଉଛନ୍ତି ଯାହାକି ତାଙ୍କ ଦ୍ୱାରା ସବୁ ଡେଭ୍ଲପ୍ ହେବ ମାନେ ସବୁ ଜାଣିବାକୁ ପାରୁଛନ୍ତି ଛାତ୍ରଛାତ୍ରୀ ଏବଂ ଲୋକମାନଙ୍କୁ ପାଖରେ ବି ତାଙ୍କ ଭିଡ଼ିଓ ମାଧ୍ୟମରେ ଜଣାଉଛନ୍ତି ତାଙ୍କେ